କୃଷକ ସ କୃଷକ ହେଉଛି ଜଣେ ଚାଷୀ ତାହା ଚାଷ ହାନି ହେବା ଯୋଗୁଁ ସେ ଆତ୍ମହତ୍ୟା ଆଡ଼କୁ ଗତି କରିଥାଏ କି କାରଣ ବହୁତ ଆଡ଼ୁ ଲୋନ୍ ପଇସା ଉଦ୍ଧାର କରିଥାଏ କାରଣ ସିଏ ସେ କୃଷକ ଗୋଟେ ଚାଷୀ ଚାହିଁଥାଏ ଗୋଟା ଗୋଟେ ଚାଷ ଭଲ ହେଲେ ସେ ନିଜେ ବେପାର କରି ତା' କର୍ମ ପୋଷିବ ତା' ପରିବାରଙ୍କୁ ଚଳେଇବ ଯଦି କିଛି ବି ସରକାର ଯଦି ବି ତାର କିଛି ନଷ୍ଟ ହୋଇଯାଏ ବାତ୍ୟା ଝଡ଼ ତୋଫାନରେ ଚାଷବାସ ଗୋଟେ ଚାଷୀର ସେଥିପାଇଁ ସରକାର ବି ଦାୟୀ ସରକାରର ବି କିଛି ସାହାଯ୍ୟ ନ କରିବା ଯୋଗୁଁ ଗୋଟେ କୃଷକକୁ ତାର ଚାଷ ଗୋଟେ କୃଷକର କାମ ହେଲା ଚାଷ କରିବା ଆଉ ଚାଷୀକୁ ମେଣ୍ଟେଇବା ଆଉ ଯଦି ସରକାରଙ୍କ କିଛି ସାହାଯ୍ୟ ନ ରହିବ ସେ ଚାଷୀ ଆତ୍ମହତ୍ୟା ଆଡ଼କୁ ଗତି କରିବ ଆଉ କ'ଣ ଆମ ଅଞ୍ଚଳରେ ବି କାଉନସିଲିଂ ସେଣ୍ଟର ବହୁତ ପ୍ରକାର ଥାଏ କୃଷକଙ୍କ ପରିବାର ପାଇଁ ଏହା ବହୁତ କଷ୍ଟକର କାରଣ ଗୋଟେ ଚାଷୀ ଯଦି ତାର ଠିକ୍ ଚାଷ ନ କରି ତାର ମୂଲ୍ୟ ନ ପାଇବ ଆଉ ସରକାରଙ୍କଠାରୁ ସାହାଯ୍ୟ ନ ପାଇବ ସେ କୃଷକ ଆଉ ତାକୁ ଆଉ ଆତ୍ମହତ୍ୟା କରିବା ଛଡ଼ା ଆଉ କିଛି ବାଟ ନାହିଁ ତେଣୁ କରି ସରକାରଙ୍କ ଅନୁମତି ଦ୍ୱାରା ଗୋଟେ ଚାଷୀକୁ ସାହାଯ୍ୟ କରିବ ଏବଂ ଆଗକୁ କୃଷକକୁ ଆଗକୁ